ହ୍ୟାଲୋ ଦାସ ବାବୁ ମୁଁ ସତ୍ୟଜିତ ନାୟକ ଶରଣୀ ତିର୍ତୋଲରୁ କହୁଥିଲି ଆଉ ମୁଁ ଗୋଟେ ଷ୍ଟୁଡ଼େଣ୍ଟ ମୁଁ ଚାହୁଁଛି ଆପଣଙ୍କ ଦୋକାନଟି କେବେ ଖୋଲା ରହୁଛି ଆଉ ଆପଣ ଆମ ସ୍ଥାନରେ ନିଶ୍ଚିତ ଭାବରେ କିପରି କେମିତି ଜିନିଷ ଦିଆନିଆ କରୁଛନ୍ତି କିବା ଆମ ସ୍ଥାନରେ ଆପଣଙ୍କର କିଛି ସେବା ଏମିତି ପାର୍ସଲର ବ୍ୟବସ୍ଥା ଅଛି କି ନାହିଁ କିଛି ବି ନାହିଁ ଆମେ ହୋଲିରେ ବହୁତ ଅସୁବିଧା ହେଇଥିଲୁ କାରଣ ଆପଣ ଦୋକାନଟି ବନ୍ଦ ଥିଲା ହୋଲିରେ ସେଥିପାଇଁ ଆମେ କିଛି ଜିନିଷ ମଗାଇ ପାରୁନଥିଲେ ସେଥିପାଇଁ ଆଗକୁ ପଣା ସଂକ୍ରାନ୍ତି ଅଛି ଆମେ ଚାହୁଁଛୁ ପଣା ସଂକ୍ରାନ୍ତିି ଦିନ ଆପଣ ଦୋକାନ ଖୋଲା ରହୁଛି କିମ୍ବା ବନ୍ଦ ରହୁଛି ସେ ବିଷୟରେ ଜାଣିବା ପାଇଁ ଓ ଆପଣ ପଇସା କଥା କରନ୍ତୁ ନାହିଁ ଆମେ ଚବିଶି ଜଣ ପିଲା ଅଛୁ ଆମ ମେସରେ ଆଉ ଆମେ କିଛି ଜିନିଷ ଅର୍ଡ଼ର କରିବାକୁ ଚାହୁଁଛୁ ଯେମିତିକି ବିରିୟାନି ପୋଲାଓ ଅର୍ଡ଼ର କରିବାକୁ ଚାହୁଁଛୁ ଆମର ଭେଜ ବିରିୟାନୀ ଦରକାର ଆପଣଙ୍କର ପଣା ସଂକ୍ରାନ୍ତି ଦିନ ଦୋକାନ ଖୋଲା ଅଛି କି ବନ୍ଦ ଅଛି ସେ ବିଷୟରେ ଆପଣ ଆପଣ ଜଣାଇଲେ ଆମେ ଚିରପକୃତ ହବୁ ଓ ଆମେ ସାଧା ବିରିୟାନୀ ଚବିଶି ଜଣଙ୍କ ପାଇଁ ମଗାଇବୁ ଆଉ ଆପଣ ସେଦିନ ଦୋକାନ ବନ୍ଦ ଅଛି କି ଖୋଲା ଅଛି ଆପଣ ଜଣାଇଲେ ଆମେ ଖୁସି ହବୁ ଓ ଆପଣ ଟିକେ ଏ ବିଷୟରେ ଧ୍ୟାନ ଦିଅନ୍ତୁ ଓ ଆପଣଙ୍କ ଦୋକାନର ସ୍ଥାନଟି କେଉଁଠି ଓ କେତେବେଳେ ଖୋଲା ରହୁଛି ଆମ ସ୍ଥାନରେ ତା'ର ଡେଲିଭରି କେତେବେଳେ କରୁଛି କେବେ କେଉଁ ସମୟରେ କରୁଛି ଓ ସେ ବିଷୟରେ ଜାଣିଲେ ଆମେ ଚିରକୃତ ହଉ ଆପଣଙ୍କୁ ପଇସା ଠିକ୍ ଓ ସୁଲଭ ମୂଲ୍ୟରେ ମିଳିଯିବ ଆଉ ଆପଣ ଯଦି ଆଡ଼ଭାନ୍ସ ଦେବେ ଆମେ ଆଡ଼ଭାନ୍ସ ବି ଦବୁ କିନ୍ତୁ ଆପଣଙ୍କ ଦୋକାନ ବନ୍ଦ ରହୁଛି ଖୋଲା ରହୁଛି ସେ ବିଷୟରେ ଆମକୁ ଆଗରୁ ସଚେତନ କରିବେ ଆମ ସ୍ଥାନ ହେଉଛି ଶରଣୀ ତିର୍ତୋଲ